ମୁଁ ଏହି ପନ୍ଦର କୋଡ଼ିଏ ଦିନ ଖଣ୍ଡେ ହେବ ସେଗୁଡ଼ାକ ମୁଁ ଖଜୁରୀପଡ଼ା ଗୋଟିଏ ଦୋକାନରୁ ଡ୍ରେସ୍ ହଳେ ମୋ ପାଇଁ ନେଇକି ଆସିଥିଲି ଡ୍ରେସ୍ ଆଣିଲା ବେଳେ ଭଲ ଚିକ୍ ଚାକ୍ ଦେଖାଯାଉଥିଲା ଭଲ ପଇସା ବି ସେ ନେଇଥିଲା କିନ୍ତୁ ଘରକୁ ଆଣିଲା ପରେ ଗୋଟିଏ ଥର ପିନ୍ଧିକି ଧୋଇଲା ପରେ ଅଧା କଲର୍ ଧୋଇଲା ଆଉ ଗୋଟିଏ ଥର ଧୋଇଲା ପରେ ପୁରା କଲର୍ ଧୋଇଗଲା ପୁରା ଯେଉଁ କଲର୍ ଆଣିଥିଲି ସେହି କଲର୍ ପୁରା ଚେଞ୍ଜ ହୋଇକି ପୁରା ଅଲଗା କଲର୍ ବାହାରି ପଡ଼ିଲା ତା'ମଧ୍ୟରେ ସେ ମଝିରେ ମଝିରେ କ'ଣ ହେଉଛି ଯେ ସିଲାଇ ଗୁଡ଼ାକ କୁଆଡ଼େ ଖୋଲି ଯାଉଛି କେଉଁଠି କଣା କଣା ଫଟା ଫଟା ହୋଇକି ଅଛି ଭାରି ମନ ଦୁଃଖ ବହୁତ ପଇସା ଦେଇଥିଲି ସେ ପ୍ୟାଣ୍ଟ ସାର୍ଟ ହଳକ ଘରେ ବି ବିଗୁଡ଼ୁଛନ୍ତି ପ୍ୟାଣ୍ଟ ସାର୍ଟ ପଇସା ଦେଇକି ଆଣିଲ ଭଲ ପଡ଼ିଲାନି ଏକ ଯିଏ ଦେଖୁଛି ସେ କଥା କହୁଛନ୍ତି ଆଉ ଗୋଟିଏ ଦିନ ଭାଇ ସେ ଦୋକାନକୁ ଯିବାର ନାହିଁ କି ଯିଏ ବି ସେ ଦୋକାନକୁ ଯାଇଥିବ ମୁଁ ସେ ଲୋକଙ୍କୁ କହିବି ଭାଇ ଜିନିଷ ଏହି ଦୋକାନର ଏହି କମ୍ପାନୀର ଜିନିଷ ଏମିତି ପଡ଼ୁଛି ଆଉ ସେଠାକୁ ଯିବାର ନାହିଁ ସେ ଜିନିଷ ଆଣିବାର ନାହିଁ ଏତେ ଗୋଟିଏ ଖରାପରେ ପଡ଼ିଗଲା ମଣିଷ ଏଥର ଭଲ ଡ୍ରେସ୍ ଆଣୁଥିଲା ଭଲ ଡ୍ରେସ୍ ଆଣୁଥିଲା ମଝିରେ ଗୋଟିଏ କେଉଁ ଦୋକାନରେ ପଶିଗଲା ସେ ଏମିତି କରିଦେଲା ଯେ ସାରା ସବୁ ଏ ହୋଇଗଲା ବେକାର ହୋଇକି ସେ ଜିନିଷଟା ଗଲା ଆଉ ସେ ଦୋକାନକୁ ଯିବାର ନାହିଁକି ଜିନିଷ କିଣିବାର ନାହିଁ ଏମିତି ହଇରାଣରେ ପଡ଼ିଲି ଆଉ କ'ଣ କରିବି ଭାଇ